ଯାଜପୁର ଜିଲ୍ଲାରେ ମୁଖ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ହେଲା ଦେଖିବାକୁ ଗଲେ ଯାଜପୁର ଜିଲ୍ଲାରେ ପ୍ରଥମତଃ ହେଲା ଚଣ୍ଡିଖୋଲ ଚଣ୍ଡି ମନ୍ଦିର ରତ୍ନଗିରି ଏବଂ ଧବଳଗିରି ଆଉ ଗୋଟେ ଅଶୋକ ଝର ଜଳପ୍ରପାତ ଅଛି ବିଭିନ୍ନ ପ୍ରକାର ପାର୍କ ବି ମନୋରଞ୍ଜନ ପାଇଁ ଅଛି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଯେମିତି ହୁଏ ବିରଜା କ୍ଷେତ୍ରରେ ମାଆ ବିରଜାଙ୍କ ପାଖରେ ଦୁର୍ଗା ପୂଜା ସମୟରେ ମାଆ ବିରଜାଙ୍କ ପୀଠରେ ବିଭିନ୍ନ ପ୍ରକାର ପୂଜାର ଆୟୋଜନ କରାଯାଏ ଏଠୁ ସେଠାରୁ ନାଭିଗୟା ବୋଲି ଗୋଟେ ଅଛି ନାଭିଗୟାଟା ନଦୀ କୂଳରେ ସେ ନଈକୂଳରେ ଯେଉଁ ନାଭିଗୟାରେ ପିଣ୍ଡ ଶ୍ରାଦ୍ଧ ଦିଆଯାଏ ଏବଂ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଯେଉଁ ନାଭିଗୟାଟା ପଡ଼େ ସେ ପିଣ୍ଡ ଯାଇ କେଉଁଠି ଗୟାରେ ଯାଇପଡ଼େ ବୋଲି ଅଛି କଥାକଥିତ ଅଛି ଏବଂ ଏଇ ଏଇ ପରମ୍ପରା ବିଭିନ୍ନ ବିଭିନ୍ନ ସମୟରେ ଲୋକମାନେ ଏଠାକୁ ଆସନ୍ତି ଏବଂ ଭ୍ରମଣ କରି ଯାଆନ୍ତି ଅଶୋକ ଝର ଜଳପ୍ରପାତ ଗୋଟିଏ ଅଛି ସେ ପାହାଡ଼ ଉପରେ ଅଛି ସେଟାରୁ ସବୁବେଳେ ପାଣିଟା ଝରୁଥାଏ ଏବଂ ସେଟା ଗୋଟେ ପର୍ଯ୍ୟଟନ ସ୍ଥଳୀ ସେଠାକୁ ବିଭିନ୍ନ ଲୋକ ଆସନ୍ତି ଏବଂ ବୁଲା ବୁଲି କରିଯାଆନ୍ତି ରତ୍ନଗିରି ଯେଉଁ ଅଛି ରତ୍ନଗିରିରେ ଠାକୁର ଶିବ ଠାକୁର ପୂଜା ପାଆନ୍ତି ଏବଂ ସେଠାରେ ମଧ୍ୟ ଲୋକମାନେ ପ୍ରବଳ ଭିଡ଼ ହୁଅନ୍ତି ଏବଂ ସେଇଟା ଗୋଟେ ପର୍ଯ୍ୟଟନ ସ୍ଥଳୀ ଆଉ ଚଣ୍ଡୀଖୋଲ ମା' ଚଣ୍ଡୀ ଠାକୁର ଅଛନ୍ତି ଚଣ୍ଡୀ ପୂଜା ପାଆନ୍ତି ଏବଂ ସେ ବହୁତ ବିଖ୍ୟାତ ସେଠାକୁ ମଧ୍ୟ ବହୁତ ଲୋକମାନେ ଆସନ୍ତି ଏହିପରି ଭାବରେ ବିଭିନ୍ନ ପ୍ରକାର ପାର୍କ ଅଛି ସେଇ ପାର୍କରେ ଲୋକମାନେ ସନ୍ଧ୍ୟା ସମୟରେ ଭ୍ରମଣ କରନ୍ତି ଏବଂ ସକାଳୁ ସକାଳୁ ବି ଯାଆନ୍ତି ସନ୍ଧ୍ୟା ଚାରିଟାରୁ ପାର୍କ ଖୋଲାଯାଏ ଏବଂ ଆବଳ ବୃଦ୍ଧ ବନିତା ସେଇ ପାର୍କରେ ଯାଇ ମନୋରଞ୍ଜନ କରନ୍ତି ଏବଂ ବସନ୍ତି ସେଠି ବିଭିନ୍ନ ପ୍ରକାର ସୋଉକ ଜିନିଷ ଖାଦ୍ୟ ପଦାର୍ଥ ଥାଏ ଖାଇ ପିଇକି ମନୋରଞ୍ଜନ କରି ଆସନ୍ତି ପ୍ରକ୍ଷାଳୟ ଅବିକା ସବୁ ସିନେମା ହଲ୍ ସବୁ ବନ୍ଦ ହେଇଗଲାଣି ସାଂସ୍କୃତିକ କାର୍ଯ୍ୟକ୍ରମ କହିଲେ ଯାଜପୁର ଜିଲ୍ଲାରେ ସେଇ ବିରଜା କ୍ଷେତ୍ରରେ ସେତିକି ବେଳେ ହୁଏ ଯେଉଁ ଦୁର୍ଗା ଦୁର୍ଗା ପୂଜା ସମୟରେ ବିଭିନ୍ନ ପ୍ରକାର ପର୍ବ ପାଳନ କରାଯାଏ ଏବଂ ମାଆ ଦୁର୍ଗା ଦୁର୍ଗାଙ୍କର ପୂଜା କରାଯାଏ ପାର୍ବତୀ ସେଇଟାକୁ ପାର୍ବତୀ ପୀଠ ନାମରେ ନାମିତ ହୋଇଛି